ହଁ ମୁଁ ଦଶ ଦଶରୁ ଦଶ ଲକ୍ଷ ମଧ୍ୟରେ ପାଞ୍ଚଟି ସଂଖ୍ୟା କହି ପାରିବି ପାଞ୍ଚ ଲକ୍ଷ ତିନି ଲକ୍ଷ ପଚାଶ ହଜାର ସତୁରୀ ହଜାର ଦୁଇ ଲକ୍ଷ ଚାରି ଲକ୍ଷ କୋଡ଼ିଏ ହଜାର